ମୁଁ କିଣିଥିବା ବହିଟିର ଭଲ ଗୁଣ ହେଉଛିକି ବହିରେ ଅଧ୍ୟାତ୍ମିକ ଚେତନା ଏବଂ ନୈତିକ ଚେତନା ଭଳି ବିଭିନ୍ନ ଉନ୍ନତି ମୂଳକ ଶିକ୍ଷାର ବିଷୟବସ୍ତୁ ସ୍ଥାନିତ କରାଯାଇଛି